ଲକଡାଉନ୍ ସମୟରେ ମୁଁ ବହୁ ପ୍ରକାରର ରୋଷେଇ କରିବାକୁ ଚେଷ୍ଟା କରିଥିଲି ଯେମିତିକି ମାଛ ବେସର ହେଉ କିମ୍ବା ଚିକେନ୍ ତରକାରୀ ହେଉ କିମ୍ବା ଝୁଡ଼ଙ୍ଗ ଆଳୁ ଭଜା ଗୋଟା କଲରା ଭଜା ପୋଟଳ ଆଳୁ କଷା ଏବଂ କଙ୍କଡ଼ା ତରକାରୀ ଏହିସବୁ ରୋଷେଇ କରିବାକୁ ଚେଷ୍ଟା କରିଥିଲି କିନ୍ତୁ ଯେହେତୁ ଲକଡାଉନ୍ ଥିଲା ଚେଷ୍ଟା କଲେ ମଧ୍ୟ ଆମକୁ ରୋଷେଇର ସାମଗ୍ରୀ ପାଇଁ ଜିନିଷ ସଠିକ୍ ଟାଇମ୍ରେ ମିଳୁନଥିଲା ସେଥିପାଇଁ ବହୁଗୁଡ଼ିଏ ରୋଷେଇ କରିବା ପାଇଁ ଇଚ୍ଛା ଥିଲେ ମଧ୍ୟ ଆମକୁ ତା'ର ଉପଯୁକ୍ତ ସାମଗ୍ରୀ ମିଳୁନଥିଲା ତ ଯେଉଁ ସବୁ ରୋଷେଇ ଆମର ଚେଷ୍ଟା କରୁଥିଲି କରିବା ପାଇଁ ସେ ସବୁ ରୋଷେଇ ସବୁ ନକରି ପାରିଲେ ମଧ୍ୟ କିଛିଗୁଡ଼ିଏ ରୋଷେଇ ମୁଁ କରିଥିଲି